ମୁଁ ପ୍ରଥମେ ଥରେ ବିରୀୟାନି କରିବାକୁ ଚେଷ୍ଟା କରୁଥିଲି ମୁଁ ଜାଣିନି ବିରୀୟାନି କେମିତି ହବ କ'ଣ ଟେଷ୍ଟ ହବ କଣ ନାହିଁ ଭଲ ଲାଗିବ କି ଭଲ ଲାଗିବନାହିଁ ସେ ବିଷୟରେ ମୋର ଏତେ ଧାରଣା ନଥିଲା ତଥାପି ଆମର ସେ ଆସିଥିଲେ ମୋ ନଣନ୍ଦ ଆସିଥିଲେ ସେ କହିଲେ ଏମିତି କର ସେମିତି ଫାଷ୍ଟ ମସଲା କଷିକି ଚିକେନ୍ ବନ୍ ଚିକେନ୍ ଯେମିତି ହେବା କଥା ସେମିତି ବନେଇଲି ଅଲଗା ଗୋଟେ ଡିସ୍ରେ ଚାଉଳ ଟିକେ ଦେଇ ବିରିୟାନୀ ଚାଉଳ ଦେଇକି ତାକୁ ଭାତ ବନେଇଲି ତାପରେ ଗୋଟେ ବଡ଼ ଡିସ୍ରେ ଭାତ ଦେଇ ମାନେ ସେ ଯେଉଁ ବିରୀୟାନୀ ଚାଉଳର ଭାତ ପର୍ ଲେୟାର୍ ପର୍ ଲେୟାର ସେ ଯେଉଁ ପିଆଜ ଭଜା ସେ ପୁଦିନା ପତ୍ର ବିରୀୟାନି ମସଲା ଚିକେନ୍ ସବୁ ଲେୟାର୍ ବାଇ ଲେୟାର୍ ଦେଇ ତାପରେ ଏ ସବୁ ଲାଷ୍ଟ ପର୍ଯ୍ୟନ୍ତ ସବୁ ଦେଇ ସାରିଲି ତାପରେ ଗୁଆଘିଅ ଟିକେ ତା ଉପରେ ପକାଇ ଦେଇକି ସବୁ ପୁଦିନାପତ୍ର ଧନିଆ ପତ୍ର ବିରୀୟାନି ମସଲା ସବୁ ମସଲା ଦେଇକି ତାକୁ ଢାଙ୍କି ଦେଲି ଢାଙ୍କି ସାରିଲା ପରେ କିଛି ସମୟ ପାଞ୍ଚ ଦଶ ମିନିଟ୍ ତାକୁ ଗ୍ୟାସ୍ରେ ବସାଇକି ତାପରେ ଦେଖିଲି ଯେ ବିରୀୟାନି ହୋଇଯାଇଛି ବିରୀୟାନିର ମସଲା ବି ବନାଇଥିଲି ଦହି କାକୁଡ଼ିର ସାଲାଡ଼ ବି ବନାଇ କଚୁମ୍ବର୍ ବନାଇ ଥିଲି ସେଦିନ ବିରୀୟାନିର ଟେଷ୍ଟ୍ ଭଲ ଥିଲା ପ୍ରଥମେ ବନାଇ ନଥିଲି ସେଇଟା ନୂଆ କରିକି ବନାଇଥିଲି ଗୋଟେ ମାନେ ୟେ ଥିଲା ଯେ ଭାବନା ଥିଲା ଭଲ ହେବ କି ଖରାପ ହେବ ସମସ୍ତେ ଖାଇଲେ ଏଇଟା କେମିତି ଲାଗିବ କ'ଣ ହବ ଯାହା ହଉ ସେଇଟା ଭଲ ଥିଲା ସମସ୍ତଙ୍କୁ ଖାଇବା ପାଇଁ ବି ଭଲ ଲାଗିଲା ଆଉ ଟେଷ୍ଟ୍ ବି ହୋଇଥିଲା ଆଉ ଖାଇଲା ପରେ ସମସ୍ତେ ପସନ୍ଦ ବି କଲେ ଆଉ ଯେ ଜିନିଷଟା ଭଲ ହୋଇଛି ବୋଲି ଆଉ ଭଲ ହୋଇଛି ବୋଲି କହିଲେ ମୋତେ ଟିକେ ଖୁସି ଲାଗିଲା ଆଉ